ପ୍ରେସରକୁକରରେ ଆମେ ରୋଷେଇ କରୁ ଖୋଲା ପାତ୍ରରେ ବି ଆମେ ରୋଷେଇ କରୁ ହେଲେ ଦୁହିଁଙ୍କର ସ୍ବାଦ ଅଲଗା ଆମର ସମୟ ଅଭାବରୁ ପ୍ରେସରକୁକରରେ କରୁ ସ୍ବାଦ ସେ ତା'ର ଜଲ୍ଦି ସିଝିବା ପାଇଁ କିନ୍ତୁ ପ୍ରେସରକୁକରର ଖାଦ୍ଯର ସ୍ବାଦ ଟିକେ ପାଣିଚିଆ ଲାଗେ ଆଉ ଖୋଲାପାତ୍ରର ସ୍ବାଦ ବହୁତ ରାନ୍ଧିବା ସ୍ବାଦ ବହୁତ ଭଲ ଲାଗେ ଆଉ ଭୋଜିଭାତ ହେଉ ଇଏ ହେଉ ଯୋଉଠି ବି ହେଉ ଆଉ ତା'ର ଟେଷ୍ଟ ବହୁତ ଅଲଗା ଆଉ ପ୍ରେସରକୁକରରେ ସମୟ ଅଭାବ ଯୋଗୁ ଲୋକ ସବୁ ଇଏ କରୁଛନ୍ତି ଆଉ ପାଣିଚିଆ ବି ଲାଗୁଛି ବେଶୀ ପ୍ରେସରକୁକରର ଖାଦ୍ଯ ଖୋଲାପାତ୍ରର ନିହାତି ନିଶ୍ଚୟ ତାର ସ୍ବାଦ ବହୁତ ବଢିଆ